ହଁ ଆମ ଅଞ୍ଚଳରେ ଡାକ୍ତରଖାନା ଗୁଡ଼ିକରେ ଏକ୍ସରେ ସିଟି ସ୍କାନ ପାଇଁ ଉନ୍ନତ ଉପକରଣର ସୁବିଧା ରହିଛି ଏମଆରଆଇ ପାଇଁ କୌଣସି ସୁବିଧା ନାହିଁ ସେଥିପାଇଁ ଲୋକମାନେ ଯାଇ ଭୁବନେଶ୍ଵରରେ ଏମ୍ଆରଆଇ କରାଇଥାନ୍ତି